ପ୍ରିୟ ପୁସ୍ତକ ଶୈଳୀ ବ୍ୟଙ୍ଗ ରହସ୍ୟ ଐତିହାସିକ ପୌରାଣିକ ବୈଜ୍ଞାନିକ ଇତ୍ୟାଦିରୁ ଆମେ ସବୁ ସବୁ ପଢ଼ିସାରିଛୁଁ ଯଦ୍ୱାରା କି ଆମ ଆର୍ଟସ ମାଧ୍ୟମରେ ତାହା ପଢ଼ାଯାଏ ଟେନ୍ ଟେନ୍ ପର୍ଯ୍ୟନ୍ତ ତାହା ଏଁ ସବୁ ପଢ଼ାଯାଇଥାଏ ଓ ତା'ପରେ ତା'ପରେ ସବୁ ପ୍ଲସ୍ ଟୁ ପ୍ଲସ୍ ଥ୍ରୀ ମଧ୍ୟରେ ମୁଁ ଯାଇ କିଏ ଯାହାର ମନଇଚ୍ଛାରେ ସିଏ ପାଠ ପଢ଼ିପାରିବେ କିଏ ବୈଜ୍ଞାନିକ ନେଇଥାଏ କିଏ ମ୍ୟାଥ୍ ନେଇଥାଏ

ସାରା ଜୀବନ ତ ଗୋଟେ ବହି ପୁସ୍ତକ ପଢ଼ି ହେବନି ହଁ ମନ ମନ ପସନ୍ଦର ଯଦି ପଢ଼ିବେ ତ ବୈଜ୍ଞାନିକ ପଢ଼ିବେ ନା ମ୍ୟାଥ୍ରେ ପଢ଼ିବେ ଆଉ ଯଦ୍ୱାରା ଆମେ ତ ବୈଜ୍ଞାନିକ ନେଲେ ବୈଜ୍ଞାନିକ ପାଠ ନେଲେ ତ ସେଠି ବୈଜ୍ଞାନିକ ବି ହେଇପାରିବା ଡକ୍ଟର ବି ହେଇପାରିବା ଆମ ଏଠାରେ ତ ବେଶି ବୈଜ୍ଞାନିକ ପାଠ ପଢ଼ି ଡକ୍ଟର ହେଉଛନ୍ତି ବେଶି ତ ବୈଜ୍ଞାନିକ ପାଠ ଚାଲୁଛି